ଆମର୍ ଇନ ହେତେ କାମ୍ ନେଇ ମିଲ୍ବାର୍ ଆର୍ ଯେନ୍ କାମ୍ ମିଲୁଚେ ବହୁତ୍ କଷ୍ଟରେ ମିଲୁଚେ ଆର୍ ସେଟା ବହୁତ୍ କଡ଼ା କାମ୍ ଏ ସେଥିର୍ଲାଗି ବଲିକରି ସମ୍ବଲପୁରୀ ଶାଢ଼ୀ ବୁନ୍ବାର୍ ଲାଗି ମୋର୍ ଆଗ୍ରହ ଅଛେ ଆର୍ ସେ ସମ୍ବଲପୁରୀ ଶାଢ଼ୀ ବୁନ୍ଲେ ବହୁତ୍ ସୁବିଧା ଅଛେ ଯେନ୍ଥିରେ କିି ମାସିକ୍ ପନ୍ଦ୍ର ହଜାର୍ ଟଙ୍କା କମେଇ ହେବା ଘରେ ବସିିକରି ଖରା ବର୍ଷା କିଛୁ ନିହେଲେ ବି ସେ ଘରେ ବସିିକରି ସେଟା ବେଶୀ କମେଇ ହେବା ଆର୍ ସେ ସମ୍ବଲପୁରୀ ଶାଢ଼ୀର ଚାହିଦା ବେଶୀ ଅଛେ ଆରୁ ସେ ସମ୍ବଲପୁରୀ ଶାଢ଼ୀ ସମ୍କୁ ବହୁତ୍ ପସନ୍ଦ୍ ଲାଗ୍ସି ଆର୍ ସେ ସମ୍ବଲପୁରୀ ଶାଢ଼ୀ ବୁନ୍ବାର୍ ଲାଗି ମୁଇଁ ସେ ଦୁଇ ତିନ୍ ମାସ୍ ଶିଖିବାର୍କେ ମୁଇଁ ଯିମି ତାର୍ପରେ ସେନୁ ମୁଇଁ ସେ ମଙ୍ଗାଟେ ଆନ୍ମି ଆର୍ ସେ ମଙ୍ଗାଟେ ମୁଇଁ କାଡ଼ି କରି ନିଜେ ଶାଢ଼ୀ ବୁନ୍ମି ଆର୍ ସେ ଶାଢ଼ୀଟାକେ ବିକି କରି ଘରେ ବସି କରି ମୁଇଁ ପଏସା ରୋଜ୍ଗାର୍ କର୍ମି ଆର୍ ସେ ସମ୍ବଲ୍ପୁରୀ ଶାଢ଼ୀର ଦାମ୍ ଦୁଇ ହଜାର୍ରୁ ନେଇକରି କୋଡ଼ିଏ ତିରିଶ ହଜାର୍ ପର୍ଯ୍ୟନ୍ତ ସେଟା ଅଛେ ଆର୍ ସମ୍ବଲ୍ପୁରୀକେ ସମ୍ବଲ୍ପୁରୀ ଶାଢ଼ୀକେ ପୁରା ଭାରତ୍ ସାରା ପୃଥବୀ ସାରା ସବୁ ଜାନିଚନ୍ ସେ ସମ୍ବଲ୍ପୁରୀ ଚାହିଦା ବିି ବଢ଼ିତେଲ୍ ଚାଲୁଛେ ଆର୍ ସେଥିର୍ଲାଗି ବଲିକରି ମୁଇଁ ସେ ଶାଢ଼ୀ ବୁନିିକରି ଘରେ ଘର ଘରର୍ ଲୋକ୍ମାନ୍କୁ ମୁଇଁ ପୁଷି ପାର୍ମି ଆର୍ ସେଥିର୍ଲାଗି ବଲିକରି ମୁଇଁ ସେଟା ଭବିଷ୍ୟତ୍ରେ ସେ ବୁନ୍ବାର୍ଟା ମୁଇଁ ସମ୍ବଲ୍ପୁରୀ ଶାଢ଼ୀ ବୁନ୍ବାର୍ଟା ମୁଇଁ ଶିଖିବାର୍କେ ଚାହୁଁଚେଁ